ପୁରୁଣା ଗୀତ ଅପେକ୍ଷା ନୂଆ ଗୀତ ପ୍ରାୟତଃ ବେଶୀ ମଜା ଲାଗେନି ପୁରୁଣା ଗୀତ ଶୁଣିବାକୁ ଯେମିତି ମଜା ନୂଆ ଗୀତ ଆଜିର ଗୀତର କିଛି କୌଣସି ସାର ତପ୍ତ ନାହିଁ କିଛି ମାନେ ଗୀତ ଯଦି ଶୁଣିବ ମଣିଷକୁ ବେଶୀ ବିରକ୍ତି କରିଦିଏ ପୁରୁଣା ଗୀତ ଯେମିତି ଓଡ଼ିଆ ଫିଲିମ୍ ଗୀତ କୁହନ୍ତୁ ବା ହିନ୍ଦୀ ଫିଲିମ୍ ଗୀତ କୁହନ୍ତୁ ବା ଯେକୌଣସି ପୁରୁଣା ଭଜନ କୁହନ୍ତୁ ଯେଉଁଟାକି ପୁରୁଣା ଭଜନ ଦାସିଆ ବାଉରି ଦାସିଆ ବାଉରି ସିନା ମୋତେ ବଢ଼ିଆ ଏ ରେ ଯେଉଁ ଭଜନର ମଜା ଯାହା ଏ ଭଜନର ଯେଉଁ ସାର ଆଉ ଯେଉଁ ପୁରୁଣା ଫିଲିମ୍ ଯୋ ରୂପା ଶଗଡ଼ିରେ ଏଇ ଯେଉଁ ପୁରୁଣା ଗୀତ କିଶୋର କୁମାରର ଆନେ ସେ ଏ ଯେଉଁ ମଜା ଗୀତ ଏ ଯେଉଁ ପୁରୁଣା ଗୀତର ମଜା ଆଜିର ଯେଉଁ ଓ ଆଧୁନିକ ଯେଉଁ ଦୁନିଆର ଯେଉଁ ଗୀତ ଆମକୁ ମଜା ଲାଗେନି ଆମକୁ କେବଳ ପୁରୁଣା ଗୀତ ହିଁ ବହୁତ ମଜା ଲାଗେ ଏବଂ ସବୁ ଯେକୌଣସି ଭଜନ ହଉ ବା ଫିଲିମ୍ ଦୁନିଆ ଇଣ୍ଡଷ୍ଟ୍ରି ହଉ ସବୁକୁ ମୋ ମାଧ୍ୟମରେ ଗୋଟେ ବହୁତ ବଡ଼ ଯେ ଯେଉଁ ଆମର ପୂର୍ବ ଭଳି ଗୀତକୁ ଆସିଯାଆନ୍ତୁ ଏଇ ନୂଆ ଗୀତର ଏଇ ଲୁଙ୍ଗି ଡ୍ୟାନ୍ସ ଏ ଡ୍ୟାନ୍ସ ଏମାନଙ୍କୁ ଛାଡ଼ନ୍ତୁ